ଆମର୍ ଏରିଆରେ ତ ବହୁତ୍ ପ୍ରକାର୍ ମାଛ୍ ଧର୍ସନ୍ ସେଥିରୁ ଭାକୁର ମିର୍କାଲି ମାଗୁର ରୁହି ଇସବୁ ବେଶୀ ଧର୍ସନ୍ କାରଣ୍ ଆମର୍ ପାଖ୍ରେ ଗୁଟେ ନଦୀଟେ ଯାଇଛେ ନଦୀରୁ ଲୋକ୍ମାନେ ବେସିକାଲି ରୁହି ମାଛ ଆର୍ ମିର୍କାଲି ଧର୍ସନ୍ ଆର୍ ଆମର୍ ଏରିଆରେ ଛୋଟିଆ ଛୋଟିଆ ବନ୍ଦ୍ କରିକିରି ଲୋକ୍ମାନେ ମାଗୁର୍ ମାଛ୍ ଚାଷ୍ କର୍ସନ୍ ଇନେ ପାଖାପାଖି ଯଦି କହେମା ତା'ହେଲେ ମାଗୁର୍ ମାଛ୍ ଇନେ ଶହେରୁ ଶହେ କୁଡ଼େ ଟଙ୍କାରେ ବିକ୍ରି ହେସି ଆର୍ ଭାକୁର୍ ମାଛ୍ଟା ଯେନ୍ଟାକେ ଆମେ କହୁଛୁଁ ରୁହି ମାଛ୍ ଇ ରୁହି ମାଛ୍ଟା ଇନେ ବହୁତ୍ ରେଟ୍ରେ ବିକ୍ସନ୍ ଇନେ ପାଖପାଖି ଦୁଇଶହ ଦୁଇଶହ କୁଡ଼େ ଲେଖାଁରେ ବିକ୍ସନ୍